କାର୍ଯ୍ୟ କରିବା ବାହାରେ ମୋର ସୌଖ ହେଉଛି ଇଂଷ୍ଟା ଫେସ୍ବୁକ୍ ୟୁଟ୍ୟୁବ୍ ଏହା ଚଲାଇବା ମୋବାଇଲ୍ରେ ଏବଂ ବିଭିନ୍ନ ଜାଗାରେ ଭ୍ରମଣ କରିବା ଯାହାକି ଯେମିତି କି ଦୂର ଦୂର ଜାଗାକୁ ବୁଲିବାକୁ ଯିବା ଏବଂ ଖେଳ ଯେମିତି କି କ୍ରିକେଟ୍ ଭଲି ଫୁଟ୍ବଲ୍ ଚେସ୍ ଇତ୍ୟାଦି ଖେଳ ଏବଂ ଟିକେ ପାଠ ବି ପଢ଼ିବା ବହି ପଢ଼ିବା ଏମିତି ଏହିପରି କାର୍ଯ୍ୟ ସବୁ କରିବାକୁ ମୋତେ ଭଲ ଲାଗେ